ଏବେ ବିଭିନ୍ନ ଚାଷ ପାଇଁ ବିଭିନ୍ନ ପ୍ରକାରର ନୂତନ ଶୈଳୀ ସବୁ ବ୍ୟବହାର କରାଗଲାଣି ଆଗ ଭଳି କୃଷି କାମରେ ବଳଦମାନେ ଚାଷ କରୁଥିଲେ ଲଙ୍ଗଳ ଜୁଆଳି ଏସବୁ ଜିନିଷ ଦରକାର ହେଉଥିଲା ଏବେ ଚାଷ କରିବା ପାଇଁ ନୂତନ ଶୈଳୀ ବ୍ୟବହାର ହେଉଛି ଧାନ ଗଛ ଲଗାଇବା ପାଇଁ ଧାନ ମେସିନ୍ ଧାନ ବାଡ଼େଇବା ପାଇଁ ଧାନ ବାଡ଼େଇବା ମେସିନ୍ ଧାନ କାଟିବା ପାଇଁ ଧାନ କଟା ମେସିନ୍ ଧାନ ଅମଳ କରିବା ପାଇଁ ଧାନ ଅମଳ ମେସିନ୍ ପାୱାର୍ ଟିଲର୍ ଟ୍ରାକ୍ଟର ଏସବୁ ବିଭିନ୍ନ ପ୍ରକାର ନୂତନ ଶୈଳୀ ଚାଷମାନଙ୍କ ପାଇଁ ବିଭିନ୍ନ ପ୍ରକାର ନୂତନ ଶୈଳୀମାନ ଉତ୍ପାଦନ କରାଯାଉଛି ଆଉ କୃଷିମାନେ ବଳଦଙ୍କ ଉପରେ ନିର୍ଭର କରୁନାହାନ୍ତି ଏମାନେ ନୂତନ ଶୈଳୀର ଅନୁସରଣ କରୁଛନ୍ତି